ଆଜ୍ଞା ଆପଣ ଭୀମସେନ ହୋଟେଲରୁ କହୁଥିଲେ କି ମୁଁ ପ୍ରଭାତ କହୁଥିଲି ଆପଣ ଯେଉଁ ମୋତେ କାଲି ଅର୍ଡ଼ରଟା ଦେଇଥିଲେ ଯେଉଁ ସାମଗ୍ରୀ ଥିଲା ଭାତ ଚିକେନ ପନିର ଏସବୁ ଗୁଡ଼ାକ ଠିକ୍ ସମୟରେ ମୋତେ ପହଞ୍ଚିଥିଲା ଏବଂ ତାହା ଠିକ୍ ମଧ୍ୟ ଥିଲା ତେଣୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଆପଣ ମୋତେ ଏହି ସାମଗ୍ରୀ ଠିକ୍ ସମୟରେ ପହଁଞ୍ଚେଇଲେ ଏବଂ ଖାଇବାରେ ମଧ୍ୟ ମୋର ବହୁତ ସ୍ଵାଦିଷ୍ଟ ଥିଲା